ଓଡ଼ିଶାର ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ହେଲା ମକର ସଂକ୍ରାନ୍ତି ରଜପର୍ବ ରଥଯାତ୍ରା ହେଉଛି ଓଡ଼ିଶାର ବଡ଼ପର୍ବ ମକର ସଂକ୍ରାନ୍ତିରେ ପିଲାମାନେ ଗୁଡ଼ି ଉଡ଼ାଇକି ମନୋରଞ୍ଜନ କରିଥାନ୍ତି ରଜପର୍ବରେ ଝିଅମାନେ ସଜବାଜ ହୋଇଥାନ୍ତି ଝିଅମାନେ ତାସ ଖେଳନ୍ତି ପୁଅମାନେ ତାସ ଖେଳନ୍ତି ଝିଅମାନେ କଉଡ଼ି ଖେଳନ୍ତି ପାଦରେ କଦଳୀ ପଟୁକା ପିନ୍ଧିକି ଚାଲନ୍ତି ଖାଲି ପାଦରେ ଝିଅମାନେ ଚାଲନ୍ତି ନାହିଁ ମାଟିରେ ରଜକୁ ତିନିଦିନ ଧରି ପାଳନ କରାଯାଏ ପ୍ରଥମଟି ହେଉଛି ପହିଲି ରାଜା ଦ୍ୱିତୀୟଟି ହେଉଛି ମିଥୁନ ସଂକ୍ରାନ୍ତି ତୃତୀୟଟି ହେଉଛି ଭୂମିଦହନ ରଜପର୍ବ ଆମ ଓଡ଼ିଶାର ଗୋଟିଏ ଆମ ଓଡ଼ିଶାର ଗୋଟିଏ ଭଲ ପର୍ବ ଅଟେ ଓଡ଼ିଶାର ରଥଯାତ୍ରା ଆଷାଢ଼ ମାସରେ ରଥଯାତ୍ରା ପଡ଼େ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ବଡ଼ଦାଣ୍ଡକୁ ବାହାରିକି ଆସନ୍ତି